ଲୋକମାନେ ଯେତେବେଳେ ପ୍ରଥମେ ଚିତ୍ର ଅଙ୍କିବା ଆରମ୍ଭ କରନ୍ତି ସେତେବେଳେ କିଛି ସାଧାରଣ ଭୁଲ କରନ୍ତି ଯେମତିକି ସେମାନେ କିଛି ଜାଣିନଥାନ୍ତି ଯେ କେଉଁଠୁ ଆରମ୍ଭ କରିବେ କେମିତି କରିବେ ଯାହା ବି ହେଉ ଜଣେ ଯଦି ପେଣ୍ଟିଙ୍ଗ ଆରମ୍ଭ କରୁଛି ଜଣେ ଯଦି ଡ୍ରଇଙ୍ଗ ଆରମ୍ଭ କରୁଛି ସିଏ ତାକୁ କ'ଣ କରିଥାଏ ନା ସେ ଜାଣିପାରୁ ନ ଥାଏ କେଉଁଠୁ ଆରମ୍ଭ କରିବି କେମିତି ଆରମ୍ଭ କରିବି କ'ଣ କରିବି କ'ଣ ନାଇଁ ସେ କିଛି ମାନେ ତା' ମୁଣ୍ଡରେ କିଛି ଆସିନଥାଏ ଯେ କ'ଣ କଲେ ଠିକ ହବ କ'ଣ କଲେ ଭୁଲ ହବ ତେଣୁ ସାଧାରଣତଃ ଲୋକମାନେ ଯେତେବେଳେ ପ୍ରଥମ ଡ୍ରଇଙ୍ଗ ଶିଖିବାକୁ ଚାହାନ୍ତି ସେମାନଙ୍କ ଭିତରେ ଫାଷ୍ଟ କଥା ହେଲା ଆଗ୍ରହ ହବା ଦରକାର ସେ କାମ ସେମାନେ ଯେମତି ଆଗରୁ ଟିକେ ବି ମଧ୍ୟ ଡ୍ରଇଙ୍ଗ ଭିତରେ ନଲେଜ ଥିବ ତାହାଲେ ଆ ସେମାନଙ୍କ ପାଇଁ ଟିକିଏ ସୁବିଧା ହବ ଯଦି ସେମିତି କିଛି ନଲେଜ ନାହିଁ ତାହେଲେ ସାଧାରଣ ଲୋକମାନେ ଯେତେବେଳେ ପ୍ରଥମ କରି ଡ୍ରଇଙ୍ଗ ଶିଖିବାକୁ ଆରମ୍ଭ କରନ୍ତି ସେମାନେ କୌଣସି ଏକ ଟିଚରଙ୍କୁ ଡ଼ାକି ସେମାନଙ୍କଠୁ କିଛି ଜ୍ଞାନ ପ୍ରାପ୍ତି କରି ଡ୍ରଇଙ୍ଗଟାକୁ ଆରମ୍ଭ କରିଥାନ୍ତି କଳାକାର ହେବାପାଇଁ ଏତେ ଅଭ୍ୟାସ ଦରକାର ଯେ ଯେମତି ଗୋଟେ ବର୍ଷ ଦୁଇ ବର୍ଷ ମଧ୍ୟ ଲାଗି ଯାଇପାରେ କଳାକାର ହେବା ପାଇଁ ଯେତ ଯେଉଁମାନେ କି ମୂଳୁରୁ କିଛି ଜାଣିନାହାନ୍ତି